ହଁ କୁହ ନମସ୍କାର ଆଚ୍ଛା ବିରିୟାନୀର ଚାହିଦା ଟିକିଏ ବଢ଼େଇବା ପାଇଁ ଚାହୁଁଛନ୍ତି ଆ ଆଚ୍ଛା ତାହେଲେ ସେପଟେ ଭଲ ରୋଷେଇଆ ବି ଅଛନ୍ତି ହଉ ହଁ ତା'ହେଲେ କେତେ କହିଲେ କୁହନ୍ତୁ ଟିକେ ହଉ ହଉ ତା'ହେଲେ ତାକୁ ମୁଁ ଫ୍ରଣ୍ଟ ପେଜରେ ମୁଁ ଇଏ ଲେଖିଦେବି ଆଉ ଆପଣଙ୍କର ବି ଚାହିଦା ବଢ଼ିବ ଆଉ ବ୍ୟସ୍ତ ହୁଅନ୍ତୁନି ତାହେଲେ କିଛିଟା ଆଡଭାନ୍ସଟା ମୋତେ ଦେବାକୁ ପଡ଼ିବ କାହିଁକିନା ଯେହେତୁ ମୁଁ ଆଗେ ଟିକେ ଆଡଭାନ୍ସ ଦେଲେହିଁ କାମଟା ଷ୍ଟାର୍ଟ ହେବ ସେଥିପାଇଁ ଆପଣ ଫ୍ରଣ୍ଟ ପେଜରେ ହିଁ ମୁଁ ଲେଖିଦେବି ଆପଣ ବ୍ୟସ୍ତ ହୁଅନ୍ତୁନି

ହଁ ହଁ କିଛି ବ୍ୟସ୍ତ ହୁଅନ୍ତନି ଆଉ ଆପଣଙ୍କ ବିରିୟାନିର ବି ଚାହିଦା ବଢ଼ିବ ଆଉ ସେଠି ବି ଲୋକ କିଣିବେ ଆଉ ବ୍ୟସ୍ତ ହୁଅନ୍ତୁନି ଅଳ୍ପ କିଛି ପେମେଣ୍ଟ ଦେଇଦେବେ ଆପଣ ପଛରେ ଫୁଲ୍ ପେମେଣ୍ଟ କରିବେ ଆଉ ହେଲା ହଉ ରଖୁଛି ତାହେଲେ